ହାତରେ ତିଆରି କରିଥିବା ଜିନିଷ ବହୁତ ଭଲ ଲାଗୁଥାଏ ଦେଖିବାକୁ ମଧ୍ୟ ସୁନ୍ଦର ହେଉଥାଏ ଯେମିତି ବହୁତ ପ୍ରକାର ଫୁଲରେ ସଜାହଅଇଥାଏ କାଗଜ ଫୁଲରେ ମଧ୍ୟ ସଜାହୋଇଥାଏ କି ପତର ଭଲ ଭଲ ପତର ପତର ଦେଖି ମଧ୍ୟ ସେଇଟା ମସ୍ତ କରି ତିଆରି କରିଥାଏ ସେ ହାତରେ ବନେଇଥିବା ଜିନିଷ ମୋତେ ମଧ୍ୟ ଦିଆଯାଏ ଜନ୍ମଦିନରେ କି ମୁଁ ମଧ୍ୟ କାହାର କାହାର ଜନ୍ମଦିନରେ ଦେଇଥାଏ ସେ ବହୁତ ପ୍ରଶଂସା ମଧ୍ୟ ମିଳିଥାଏ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ହୋଇଥାଏ ହାତରେ ବନାଇଥିବା ଜିନିଷର ତୁଳନା ହୋଇନଥାଏ